ଗୋଟେ ଗ୍ରାମରେ ବ୍ୟବସାୟ କହିଲେ କ'ଣ ହୋଇପାରେ ନଡ଼ିଆ ହୋଇପାରିବ ନଡ଼ିଆ ବି ଆମ ଗ୍ରାମରେ ବି ସେଇଆ ନଡ଼ିଆ ବ୍ୟବସାୟ ହୋଇଥାଏ ତା ସହିତ ଗାଈ ଅଛି ଯୋଉ ତାର କ୍ଷୀର କ୍ଷୀରରୁ ବାହାର କରିକି ଘିଅ ଦହି ପନିର ତାପରେ ସେସବୁ ଆଇସ୍କ୍ରିମ ଫ୍ୟାକ୍ଟ୍ରକୁ ବି ପଠାଯାଉଛି ଏମିତିବି ହେଉଛି ତା ସହିତ ଏମିତି ବହୁତ ପ୍ରକାର ଅଲଗା ଅଲଗା ବ୍ୟବସାୟରେ ସମସ୍ତେ ଲାଗି ପଡ଼ିଛନ୍ତି ତା ସହିତ ଏମିତି ବହୁତ ଅଲଗା ଅଲଗା ପ୍ରକାର ବ୍ୟବସାୟରେ ସମସ୍ତେ ଲାଗି ପଡ଼ିଛନ୍ତି ଅଲଗା ଅଲଗା ପ୍ରକାର ଗଛ ବି ଲଗାଉଛନ୍ତି ଗଛରୁ କାଠ ବାହାର କରିକି କାଠ ବେପାରୀମାନଙ୍କୁ ବି ବ୍ୟବସାୟରେ ସାମିଲ କରେଇଛନ୍ତି ଏମିତି ଫଳମୂଳରେ ବି ସେମିତି ଚାଲିଛି ତା ସହିତ ଚାଷ କାମରେ ବି ଲୋକମାନେ ଅଲଗା ଅଲଗା ପ୍ରକାର ବ୍ୟବସାୟ କରେଇ ସାରିଲେଣି